ମୁଁ ଏମିତି କିଛି କଠିନ ରେସିପି ତିଆରି କରିବି ଯାହା ମୋତେ ବିଭିନ୍ନ ପ୍ରକାର ଜିନିଷଗୁଡ଼ିକ ଲାଗିବ ଯାହା ମୁଁ କି ଦୋକନରୁ କିଣି ଆଣିବି ସୁଜି କାକରା ବନାଇବା ପାଇଁ ଚେଷ୍ଟା କରୁଛିି ମୋତେ ସୁଜି କାକରା ବନାଇବା ପାଇଁ ଯେଉଁଠାରେ ପୂୁର ମଝିରେ ଦେବାକୁ ତିଆରି କରିବାକୁ ହେବ କୌଣସି ବି ରେସିପି ଅତି ସହଜରେ ତିଆରି ହୋଇନଥାଏ ସବୁ ରେସିପି କଠିନ ହୋଇଥାଏ ସେଥିରେ ଚିନି ଗୁୁଡ଼ ଯାହା କିଛି ଆପଣ ବ୍ୟବହାର କରିପାରିବେ ସୁଜି କାକରା ବନେଇବାକୁ ହେଲେ ହାତରେ ପ୍ରୟୋଗ ହେବ ବେଶୀ ସମୟ ବି ଲାଗିବ ସୁଜି କାକରାକୁ ଆମେ ହାତରେ ପିଶିବାକୁ ପଡ଼ିଥାଏ ଏବଂ ଆମେ ହାତରେ ଚିପୁଡ଼ି ଚିପୁଡ଼ି କରି ସୁଜି କାକରା ବନାଇଥାଉ ସୁଜି କାକରା ବନାଇବା ପାଇଁ ଆମେ ଦୋକାନରୁ ସୁଜି ଚିନି ଗୁୁଡ଼ ଅନ୍ୟାନ୍ୟ ଜିନିଷ ପ୍ରୟୋଗ କରିବା ସୁଜି କାକରାକୁ ଆମେ ହାତରେ ପିଶିବାକୁ ପଡ଼ିଥାଏ ସୁଜି ତିଆରି କରିବାରୁ ପ୍ରଧାନ ବୈଶିଷ୍ଟ୍ୟ ହେଲା ଲବଙ୍ଗ ଇଲାଇଚି ଦେଇଥିବାରୁ ତାହା ଆହୁରି ସ୍ଵାଦିଷ୍ଟ ବଢ଼ିଥାଏ ସେଥିପାଇଁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ବନାଇବା ପାଇଁ ସମୟ ବେଶୀ ଲାଗିଥାଏ ସୁଜିରେ ଉପମା ତିଆରି ହୁଏ ଆଉ ଗୁଡ଼ିଏ ଅନେକ ଗୁଡ଼ିଏ ଜିନିଷ ମଧ୍ୟ ତିଆରି ହୁଏ